ଆପଣଙ୍କ ରାଜ୍ୟର ସାଂସ୍କୃତିକ ପରିଚୟରେ ଓଡ଼ିଆ ଭାଷା କେଉଁ ଭୂମିକା ଗ୍ରହଣ କରେ ବୋଲି ଆପଣ ଭାବୁଛନ୍ତି ଓଡ଼ିଶୀ ନୃତ୍ୟ ଗୀତ ଗୋଟିପୁଅ ନାଚ ଯାତ୍ରା ସାମରିକ ନୃତ୍ୟ ଓ ଗୀତ ଆମ ଓଡ଼ିଶାରେ ମୁଖ୍ୟତଃ ଓଡ଼ିଶୀ ନାଚ ଉପରେ ବହୁତ ଗୁରୁତ୍ୱ ଦିଆଯାଇଥାଏ ଏବଂ ଜିଲ୍ଲାରେ ଦେଖିବାକୁ ଗଲେ ଆମ କୋରାପୁଟିଆ ଅଞ୍ଚଳରେ ଆଦିବାସୀ ଲୋକ ଲୋକ ବହୁତ ହୋଇଥିବାରୁ ଢେମସା ନାଚ ପ୍ରତି ବହୁତ ଗୁରୁତ୍ୱ ଦିଆଯାଏ କାରଣ ଆମ କୋରାପୁଟିଆ ଅଞ୍ଚଳରେ ବହୁତ ଗୁଡ଼ାକ ଆଦିବାସୀ ଲୋକ ବାସ ବାସ କରନ୍ତି ଏବଂ ବିଭିନ୍ନ ପ୍ରକାର ଯାତ୍ରା ମଧ୍ୟ ହୋଇଥାଏ ଏବଂ ପାଲା ମଧ୍ୟ ହୋଇଥାଏ ଏବଂ ବରଂ ସମ୍ବଲପୁର ଠାରେ ସମ୍ବଲପୁରୀର ନୃତ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ ଦିଆଯାଇଥାଏ ଏବଂ ଗୀତ ମଧ୍ୟ ଅନ୍ୟ ଅନ୍ୟ ଦେଶ ଅନ୍ୟ ସ୍ଥାନ ମାନର ଅନ୍ୟ ଅନ୍ୟ ପ୍ରକାର ଭାଷା ଏବଂ ସଙ୍ଗୀତ ହୋଇଥାଏ ସଙ୍ଗୀତ ନୃତ୍ୟ ଗୀତ ନାଚ ପାଲା ଯାତ୍ରା ସମ୍ବଲପୁର ନୃତ୍ୟ ଆଦି ବିଭିନ୍ନ ପ୍ରକାର ହୋଇଥାଏ ଯେପରିକି ଆମ ଆମ କୋରାପୁଟ ଅଞ୍ଚଳରେ ଓଡ଼ିଶା ବହୁତ ଲୋକେ ଆଦିବାସୀ ଲୋକେ ବାସ ବାସ ବସବାସ କରୁଥିବା ଯୋଗୁଁ କୋରାପୁଟିଆ ଅଞ୍ଚଳରେ ଢେମସା ନାଚକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ ଏବଂ ସମଲପୁର ନୃତ୍ୟକୁ ଅଧିକ ଗୁରୁତ୍ୱ ଦିଆଥାଏ ଏବଂ ସେହିପରି ଆମ ଦେଶରେ ବିଭିନ୍ନ ପ୍ରକାର ସ୍ଥାନର ଅନ୍ୟ ଅନ୍ୟ ପ୍ରକାର ନାଚ ନୃତ୍ୟ ଗୀତ ପାଲାଯାତ୍ରା ଇତ୍ୟାଦି କରାଯାଇଥାଏ